ବଗିଚାରେ କାମ କରୁଥିବା ଲୋକଙ୍କପାଇଁ ମୋର ପ୍ରଥମତଃ ଟିପ୍ସ ହବ କି ସେମାନେ ଗଛ ଲଗାଇଲାବେଳେ ଠିକ୍ ଗାତ ଖୋଳିକି ଗଛଟା ଲଗାନ୍ତୁ ଠିକ୍ ପରିମାଣ ପାଣି ଦିଅନ୍ତୁ ଉଚିତ୍ ପରିମାଣ ସାର ଦିଅନ୍ତୁ ଇତ୍ୟାଦି ଦେଲେ ହିଁ ଗଛ ଲଗାଇଲା ବେଳେ ସେହା ଠିକ୍ ବୁଦ୍ଧି କରିପାରିବ ଖାଲି ଗଛ ଲଗାଇ ଦବାଟା ଲଗାଇଦବା ଏବଂ ତାକୁ ସାରଦେଇ ଦେଇ ସେଇ ସମୟରେ ପାଣିଦେଇ ଦେଇ ତାକୁ ଛାଡ଼ିଦବା ସେଇଟା ଗାର୍ଡ଼େନିଙ୍ଗ କୁହାଯିବନି କି ବଗିଚାରେ ଗଛ ଲଗାଇବା କୁହାଯିବନି ଗଛ ଲଗାଇବା ସହ ତାକୁ ପ୍ରତିଦିନ ମେଣ୍ଟନାସ୍ କିମ୍ବା ତାକୁ ପାଣି ଦବା ତାକୁ ଉଚିତ୍ ପରିମାଣରେ ସାର ଦବା ସବୁଦିନ କଲେ ହିଁ ସେ ଗଛଟି ଦିନେ ବଡ଼ ହବ ଆଉ ସେଇ ଗଛକୁ ଦିନେ ଦେଖିକି ଆମକୁ ଖୁସି ଲାଗିବ କି ଏହାକୁ ଧର ଛୋଟବେଳେ ଲଗାଇଥିଲୁ ଆଜି ଆମେ ବଡ଼ ହେଲାବେଳକୁ ସିଏ ଆମ ସହିତ ବଡ଼ ହୋଇଛି ତେଣୁ ଏହି ଟିପ୍ସ ମୋର ଲୋକମାନଙ୍କ ପାଇଁ ରହିବ କି ଲୋକମାନେ ଗଛ ଲଗଉ ଲଗଉଛନ୍ତି ତାସହିତ ତାସହିତ ତାର ମେଣ୍ଟେନାସ୍ ବି ଠିକ୍ଠାକ୍ରେ କରିବା ଦରକାର